ପାଞ୍ଚ ଚାରି ଉଣେଇଶିଶହ ଅଠର ଦୁଇ ଛଅ ଉଣେଇଶିଶହ ଉଣେଇଶିଶହ ସତାଅଶୀ ଆଠ ପାଞ୍ଚ ଉଣେଇଶିଶହ ଅନେଶତ

ତିନ ଦୁଇ ଦୁଇହଜାର ଚଉଦ

ବାର ବାର ଛଅ ଦୁଇହଜାର ଚଉଦ